ଆଜିକା ଦିନରେ ପ୍ରତ୍ୟେକ ଲୋକ ବ୍ୟସ୍ତବହୁଳ ମାନେ ବ୍ୟସ୍ତବହୁଳ ଜୀବନକୁ ନେଇକି ସମସ୍ତେ ଚାଲୁଛନ୍ତି କିନ୍ତୁ ତାରି ଭିତ ଯାହାଫଳରେ କି ମାନେ ନିଜ ଶରୀର ପାଇଁ ବି ଯତ୍ନ ନେଇପାରୁ ନାହାଁନ୍ତି ତେଣୁ ନିଜ ମାନସିକ ଶାନ୍ତି ପାଇଁ ହେଉ ବା ଶାରୀରିକ ମାନେ ଶାରୀରିକ ଶରୀର ଶାରୀରିକ ସୁସ୍ଥତା ପାଇଁ ହେଉ ଖେଳର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ସାଧାରଣତଃ ଆମେ ଯେଉଁ ଡାକ୍ତରଙ୍କ ପାଖକୁ ଯାଉଛେ ସେ କହୁଛନ୍ତି କ'ଣ ନାଇଁ ତୁମେ ଯାହାହେଲେ ବି ଶାରୀରିକ କାର୍ଯ୍ୟ କିଛି କର କିଛି ମାନେ ବ୍ୟାୟାମ କର କିଛି କସରତ କର ଯାହାଫଳରେ ଆପଣଙ୍କ ଦେହ ସୁସ୍ଥ ରହିବ କିନ୍ତୁ ଏମିତି ଲୋକ ଅଛନ୍ତି ଯାହା ଯେଉଁମାନଙ୍କୁ ବି ସେତିକି ବି ସମୟ ହୁଏନି କିଛି କରିବାପାଇଁ ତେଣୁ ଯାହାଫଳରେ ସେମାନେ ଶାରୀରିକ କ୍ଷେତ୍ରରେ ଯେଉଁ କିଛିଟା କଷ୍ଟ ଭୋଗିବା ସହିତ ଶାରୀରିକ ପାଇଁ ମଧ୍ୟ ମାନସିକ ଦୁଶ୍ଚିନ୍ତା ଭୋଗ କରୁଛନ୍ତି ତେଣୁ ଆମେ ଯଦି କିଛିଟା ଖେଳକୁ ନିଜ ଭିତରେ ନିଜ ଜୀବନ ଭିତରେ ସଂଯୋଗ କରିବା କିଛି ସମୟ ଦଶ ମିନିଟ୍ ପାଇଁ ହେଉ ପଛେ ଯଦି କିଛି ସମୟ ଆମେ କିଛିଟା ଖେଳ ଖେଳିବା ସେଇଟା ଆମ ମାନସିକ ଶାନ୍ତି ଦେବା ସହିତ ଆମ ଶରୀର ସୁସ୍ଥ ରଖିବାରେ ସାହାଯ୍ୟ କରିବ